ଆମ ଗାଁର ମହିଳା ମାନେ ଲାଲ୍ ଲଙ୍କା ଗୁଣ୍ଡ ମସଲା ପେଷିବା ପାଇଁ ପ୍ରାୟ ମେସିନ୍ ଉପରେ ନିର୍ଭର କରନ୍ତି ସେମାନଙ୍କୁ ଏହି ମେସିନ୍ ଟି ସ୍ୱୟଂସହାୟକ ଗୋଷ୍ଠି ତରଫରୁ ମାଗଣାରେ ମିଳିଛି ଏହିଥିରେ ସେମାନେ ଖୁବ କମ ସମୟରେ ଅଧିକ ଲଙ୍କା ଗୁଣ୍ଡ ମସଲା ପେଶିପାରନ୍ତି